ମୁଁ ଓଡ଼ିଶାରେ ବସବାସ କରେ ଆମ ସରକାରଙ୍କ ଦ୍ୱାରା ଆମେ କାଳିଆ ଯୋଜନା ତିନୋଟି କିସ୍ତିରେ ପାଉ ଏବଂ ସାଧାରଣତଃ ମୁଗ ବିହନ ରିହାତି ମୂଲ୍ୟରେ ଆମକୁ ସରକାର ଯୋଗାଇଥାନ୍ତି ଧାନ ବିହନ ମଧ୍ୟ ରିହାତି ମୂଲ୍ୟରେ ଯୋଗେଇଥାନ୍ତି ଗହମ ଯୋଗାଇଥାନ୍ତି ସାର ଔଷଧ ଏବଂ ଖତ ଯାହାଫଳରେ କି ଫିପ୍ଟି ପର୍ସେଣ୍ଟ୍ ରିହାତିରେ ସରକାର ଯୋଗେଇଥାନ୍ତି ଆମେ ଆମ ସରକାରଙ୍କ ଦ୍ୱାରା ଚାଷରେ ବହୁ ଉପକୃତ ହେଉଛୁ ଆମେ ଆଉ ଆମ ଧାନ ମଣ୍ଡି ମାଧ୍ୟମରେ ପଠାଇଥାଉ ଯାହାଦ୍ଵାରା ଆମେ ଧାନ ଅଧିକ ମୂଲ୍ୟରେ ବିକ୍ରି କରିପାରୁଛୁ